ସୋସିଆଲ୍ ମିଡ଼ିଆରେ ପ୍ଲାଟ୍ଫର୍ମ କଲା ଯେନ୍ ହସ୍ତଶିଳ୍ପ ହେଉଛି ହେ ଆମର୍ କେନ୍ତି କିରି ଆମେ ପ୍ଲାଟ୍ଫର୍ମ ଏନ୍ତା ହସ୍ତଶିଲ୍ପ କାରିଗରମାନେ ଆମର୍ ଲୋକଙ୍କୁ କିପରି ସାହାର୍ଯ୍ୟ କରିବେ ଔର୍ ସେଟା ଆମର୍ ପେପର୍ରେ ହଉ ଔର୍ ଆମର୍ ମିଡ଼ି ପେପର୍ ଔର୍ ଆମର୍ କାରିଗର ଶିଲ୍ପ ଯେନ୍ ଆମର୍ କୌଣସି କିନ୍ ପେପରସ୍ ଔର୍ ଆମର୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଯେନ୍ ଆମେ କେନ୍ତି କିରି ଆଗ୍କେ ଦେଇ ପାର୍ମୁଁ

ୟୁଟ୍ୟୁବ୍ ଚ୍ୟାନେଲ୍ରେ ଯେତ୍କି ବି ବାହାରୁ ଆନି କି ଆମର୍ କାରିଗର୍ମାନେ ଏଇଟା ଆମେ ପେପର୍ ମାଧ୍ୟମରେ କିମ୍ୱା ଆମର୍ ହସ୍ତଶିଲ୍ପ କାରିଗର ବିଷୟରେ ଦେଖେଇଁ ପାର୍ମୁଁ ଔର୍ ୟୁଟ୍ୟୁବ୍ ଚ୍ୟାନେଲ୍ ଯାହା ଦେଖାବାର୍ ଲାଗି